ମୁଁ ବହୁତ ଛୋଟିଆରୁ ଖେଳ ପ୍ରତି ମୋର ବହୁତ ଭଲପାଇବା ମୁଁ ଆମ ସ୍କୁଲ୍ ହଉ ସ୍କୁଲ୍ ପାଖରୁ ମୁଁ ଖେଳି ଆସିଛି ତ କେବେ ସେମିତି ଭଲ ପ୍ରାଇଜ୍ଟି ପାଇନଥାଏ ପାଇନଥିଲି ଏମିତି ପ୍ରାଇଜ୍ ପାଇଥିଲି ତ ଭଲ ପ୍ରାଇଜ୍ ପାଇନଥିଲି ଆମ କଲେଜ୍ ତରଫରୁ ଖେଳ ହୋଇଥିଲା ତ ଖେଳିବାକୁ ଯାଇଥିଲି ବେତନଠି ସେଠି ଆମ କ୍ରିକେଟ୍ ଖେଳ ହୋଇଥିଲା ସେହି କ୍ରିକେଟ୍ ଖେଳରୁ ଆମ ଅଣା କଲେଜ୍ ଫାଇନାଲ୍ ଆମେ ନେଇଥିଲୁ ସେଇଥିରୁ ମୁଁ ବେଶୀ ବ୍ୟାଟିଂରୁ ବେଶୀ ରନ୍ କରିଥିଲି ତ ସେ ବ୍ୟାଟିଂଠୁ ମୋର ଭଲ ପ୍ରାଇଜ୍ଟିଏ ରହିଥିଲା ସେଇଠୁ ଆମ ସାର୍ମାନେ ବହୁତ ଗର୍ବିତ ମୁଁ ବି ବହୁତ ଖୁସି ଥିଲି ଏମିତିକା ଖେଳରେ ଖୁସି ମୁଁ କେବେ ବି ହୋଇନଥିଲି ଫାଷ୍ଟ୍ ସେହି ଆମ କଲେଜ୍ର କ୍ରିକେଟ୍ ଖେଳରେ ବହୁତ ମୁଁ ଖୁସି ଥିଲି ଏହି ଖେଳରେ ପ୍ରାଇଜ୍ଟି ପାଇ ମୋ କଲେଜ୍ ସାର୍ଙ୍କ ଭଲପାଇବା ମୋ ଉପରେ ବହୁତ ବଢ଼ି ଯାଇଛି ତ ମୁଁ ଭାବୁଛି ଆଗକୁ ଯେମିତି ଆଗରୁ ଯେମିତି ଖେଳି ଆସିଥିଲି ସେମିତି ଆଗକୁ ଯେମିତି ଭଲ ଖେଳେ ଯେମିତି ଭଲ ଖେଳିବି ଭଲ ପ୍ରାଇଜ୍ଟି ରଖିବି ମୁଁ ଖେଳ ପ୍ରତି ମୋର ବହୁତ ଇଚ୍ଛା ଯେମିତି ପ୍ରାଇଜ୍ଟି ପାଇଛି ଆଗକୁ ବି ଯେମିତି ପାଏ ମୁଁ ସବୁବେଳେ ଭାବେ ଯେମିତି ମୁଁ ଆଗକୁ ଭଲ ଖେଳିବି ଯେପରିକା ଆମ କଲେଜ୍ର ଖେଳ ହେଉଥିଲା ଏମିତିକା ଆମ ଫାଷ୍ଟ୍ ଖେଳ ହୋଇଥିଲା କଲେଜ୍ର ତ ସେ ଖେଳ ପ୍ରତି ମୁଁ ଖେଳିନଥିଲି ତ ଆମ ସାର୍ କହିଥିଲେ ଯେ ନୂଆ ନୂଆ ଛୁଆକୁ ଖେଳିବା କଥା ତ ଖେଳିଥିଲେ ନୂଆ ନୂଆ ପିଲା ତ ସେହି ଭିତରୁ ମୁଁ ବି ଖେଳିଥିଲି ପ୍ରଥମେ ମୁଁ ଭଲ ଖେଳି ନ ପାରିଥିଲି ତ ଦ୍ୱିତୀୟ ମ୍ୟାଚ୍ ବେଳେ ମୁଁ ଖେଳିନଥିଲି ବସିଥିଲି ତୃତୀୟ ମ୍ୟାଚ୍କୁ ମୋତେ ଆଉ ଥରେ ଖେଳିଲେ ତ ଫାଷ୍ଟ୍ ମୁଁ ଖେଳିଲି ଭଲ ଖେଳିଥିଲି ତା'ପରେ ସାର୍ ମୋ ଖେଳ ଦେଖିଲେ ତା'ପରେ ଖେଳିବାକୁ ନେଲେ ବେତନଠି ବେତନଠିରେ ମୁଁ ଖେଳିଥିଲି ତ ସେଇଠୁ ଭଲ ଖେଳିଥିଲି ସେ ପାଇଁ ପ୍ରାଇଜ୍ ଆମ ଅଣା କଲେଜ୍ ଫାଷ୍ଟ୍ ପ୍ରାଇଜ୍ ଆମେ ନେଇଥିଲୁ ସାର୍ ସାର୍ଙ୍କୁ ସେଇଠି ସମ୍ମାନ ବଢ଼ିଗଲା ମୋ ପାଇଁ ଭଲପାଇବା ବଢ଼ିଗଲା